ଆମ ଅଞ୍ଚଳରେ ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକ ଅଛନ୍ତି ବେହେରା ଗଉଡ଼ ମାଝି ମଲ୍ଲିକ ପାଇକ ବ୍ରାହ୍ମଣ ଆଉ ଦଳ ପହରିଆ ପ୍ରଧାନ ଓ ପ୍ରଧାନ ପୁଞ୍ଜି ଛତ୍ରିଆ ନିଆଲ ବହୁତ ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକ ଅଛନ୍ତି ତାଙ୍କ ପର୍ବପର୍ବାଣି ବି ବହୁତ ଅଲଗା ତାଙ୍କ ଖାଇବା ଅଲଗା ତାଙ୍କ ପିନ୍ଧିବା ଅଲଗା ତାଙ୍କ କଥା କହିବା ଅଲଗା ସବୁ କିଛି ଅଲଗା ତାଙ୍କ ପର୍ବପର୍ବାଣି ବି ଅଲଗା ଆମ ଆମ ନୂଆଖାଇ ପର୍ବରେ ଆମେ ନୂଆ ଧାନ ଆଣିଥାଉ ନୂଆ କପଡ଼ା ଆଣିଥାଉ ଓ ସବୁ ନୂଆ ବାସନ ମଧ୍ୟ ଆଣିଥାଉ ସବୁକିଛି ନୂଆ ନୂଆ ଜିନିଷ ଆଣିଥାଉ ନାଚ ଖେଳ ସବୁକିଛି ଆମ ନୂଆ ପର୍ବରେ କରିଥାଉ ଭିନ୍ନ ଭିନ୍ନ ଗୋଷ୍ଠୀର ତାଙ୍କ ବି ରଜ ପର୍ବ କରିଥାନ୍ତି କିଏ ଦୀପାବଳି ପର୍ବ କରିଥାନ୍ତି କିଏ କିଏ ମକର ସଂକ୍ରାନ୍ତିର ପର୍ବ କରିଥାନ୍ତି ଭିନ୍ନ ଲୋକର ଗୋଷ୍ଠୀର ଭିନ୍ନ ଭିନ୍ନ କାମ କରିଥାନ୍ତି ଆମେ ଆମେ ନୂଆଖାଇ ପର୍ବରେ ନୂଆ ଧାନ ଆଣିକି କୁଟିକି ନୂଆ ଚିରା ଖାଇଥାଉ ଆମେ ଗଣେଶକୁ ପୂଜା କଲେ ସିଏ ଆଉ କୁ ଭଗବାନଙ୍କୁ ପୂଜା କରିଥାନ୍ତି ସମସ୍ତଙ୍କର ସମାନ ନୁହେଁ ସବୁ ଲୋକ ସବୁ ଅଲଗା ଅଲଗା କରିଥାନ୍ତି ଆମ ଅଞ୍ଚଳରେ ଯେତେ ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ସେ ସମସ୍ତଙ୍କୁ ଙ୍କଠାରୁ ଭିନ୍ନ ଭିନ୍ନ ଅଳ ଅଳ କଥାବାର୍ତ୍ତା କହିବାକୁ ଅଛନ୍ତି ସେମାନେ ଆମ ସଂସ୍କୃତି ବାହାରେ ଥିବା ଲୋକଙ୍କ ସହିତ ତେ କଥାବାର୍ତ୍ତା ହୁଅନ୍ତି ଆମ ଅଞ୍ଚଳରେ ଯେତେ ସାଂସ୍କୃତିକ ଗୋଷ୍ଠୀ ଅଛନ୍ତି ସେମାନେ ବହୁତ ଅଲଗା ଅଲଗା ରହିଥାନ୍ତି କେ କାହା ସହିତ ମିଶି ତୁ କେ କାହା ସହିତ ଝଗଡ଼ା କରେ କେ କାହା ସହିତ ଭଲରେ ଥାଏ ସବୁ ମଣିଷ ସମାନ ରହିଥାନ୍ତି ନାହିଁ ଆମ ଅଞ୍ଚଳରେ ବେଶିକି ବେହେରା ଅଛନ୍ତି ପାଇକ ବି ଅଛନ୍ତି ଗଉଡ଼ ବି ଅଛନ୍ତି ଏ ଆମ ଅଞ୍ଚଳରେ ସବୁ ବଡ଼ ମିଶିକି ରହିଥାନ୍ତି ନିଜ ସାଂସ୍କୃତି ହିସାବରେ ନିଜେ ଚଢ଼ିକି ସେମାନେ ଥାନ୍ତି ଆମ ସାସ୍କୃତିକୁ ମାନିକି ଚଳିଥାଉ ସେମାନେ ବି ତାଙ୍କ ସଂସ୍କୃତିକୁ ମାନିକି ଚଳିଥାନ୍ତି ଆମ ଖାସ ପର୍ବ ହେଉଛି ନୂଆଖାଇ କାହୁ ଆଉ କାହାର ଦୀପାବଳି ଆଉ କାହାର ରଜ ଏମିତି ଅନେକ ଗୁଡ଼ିକ ପର୍ବ ଅଛି ସେମାନେ ସେମାନେ ପାଳନ କରନ୍ତି ବହୁ ନୂଆଖାଇରେ ବି ଆମ ଆମର ବହୁତ ମଜା ଲାଗିଥାଏ ଆମେ ନୂଆ ଡ୍ରେସ୍ କିଣିଥାଉ ଲୋକଙ୍କୁ ନମସ୍କାର କରିଥାଉ ବହୁତ ସୁନ୍ଦର ଲାଗିଥାଏ ଲୋକମାନେ ନିଜ ସଂସ୍କୃତିରେ ନିଜେ ଚଢ଼ଥାନ୍ତି ଓ ନିଜ ଲୋକଙ୍କ ସହିତ ମିଶିକି ରହିଥାନ୍ତି ଆମ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ମୁଁ ଭାବୁଥିଲି କି ଗୋଟିଏ ଗୋଷ୍ଠୀ ରହେ ବୋଲି ନା ମୁଁ ଯେତେ ବେଳୁ ଜନ୍ମ ହେଲି ଦେଖିଲି ଟିକେ ବଡ଼ ହେଲେ ଜାଣିଲେ ବହୁତ ଲୋକ ଏ ଦୁନିଆରେ ଅଛନ୍ତି କିଏ ବ୍ରାହ୍ମଣ ତ କିଏ ବେହେରା ତ କିଏ ଗଉଡ଼ ତ କିଏ ମଲ୍ଲିକ ତ କିଏ ପାଇକ ଏମିତି ସମସ୍ତେ ଅଛନ୍ତି ଦୁନିଆଁରେ କେତେ ଲୋକ ଦେଖିବାକୁ ମିଳିଥାଏ ବହୁତ ଲୋକ ଥାନ୍ତି ଦେଖିବାକୁ ସାଂସ୍କୃତିକ ଗୋଷ୍ଠୀ ଥିବା ଲୋକଙ୍କ ସହିତ କେତେ ନୂଆ ନୂଆ ଜାଗାକୁ ଗଲେ ନୂଆ ନୂଆ କଥା ଶୁଣିବାକୁ ମିଳିଥାଏ ତାଙ୍କ ପର୍ବପର୍ବାଣି ଦେଖିବାକୁ ମିଳିଥାଏ ଓ ତାଙ୍କ ଖାଇବା ଷ୍ଟାଇଲ୍ ତାଙ୍କ ପିନ୍ଧିବା ଷ୍ଟାଇଲ୍ ତାଙ୍କ ନାଚିବା ଷ୍ଟାଇଲ୍ ବି ଅଲଗା ଅଲଗା ରହିଥାଏ ଯେମିତି ଆଦିବାସୀ ଲୋକମାନେ ବି ତାଙ୍କ ନାଚ ଗୀତ ବି ସେମାନେ ଅଲଗା କରିଥାନ୍ତି ସେମିତି ସେଇ ଦୁନିଆରେ ସାଂସ୍କୃତିକ ଗୋଷ୍ଠୀ ମଧ୍ୟ ଅଲଗା ଅଲଗା ରହିଛି